ମୁଁ ନିଶ୍ଚିତ ଭାବରେ ଜାଣେ ଯେ ଉଦ୍ଭିଦ ମାନଙ୍କ ବାହ୍ୟ ଜୀବନ ଅଛି ଯଦିଓ ଉଦ୍ଭିଦ ମାନଙ୍କ ବାହ୍ୟ ଜୀବନ ନ ଥାନ୍ତା ସେ ବୃକ୍ଷଟି ଫୁଲ ଫଳରେ ଭରପୁର ହୋଇପାରନ୍ତା ନି କାହିଁକି ସେମାନଙ୍କ ବାହ୍ୟ ଜୀବନ ଥିବା ସତ୍ତ୍ୱେ ସେମାନେ ତାଙ୍କର ଋତୁ ଅନୁଯାୟୀ ପାଗ ଅନୁଯାୟୀ ସେ ବୃକ୍ଷରେ ଫୁଲ ଫୁଟେ ଫୁଲ ଫୁଟିବା ଦ୍ୱାରା ଫଳ ମଧ୍ୟ ଧରେ ଫଳ ଧରିବା ଦ୍ୱାରା ସେ ଆମକୁ ମଧ୍ୟ ଫଳ ଦେଇ ଥାଏ ଖାଇବା ପାଇଁ ଯାହା ଫଳରେ କି ଆମେ ତା'ଦ୍ୱାରା ପ୍ରତିପୋଷଣ ହୋଇପାରିଥାଉ ସେ ଯେଉଁ ବୃକ୍ଷ ମାନଙ୍କ ଉଦ୍ଭିଦ ମାନଙ୍କ ଦ୍ୱାରା ସେଥିରେ ମଧ୍ୟ ଅକ୍ସିଜେନ୍ ଆମକୁ ମଧ୍ୟ ସେମାନେ ଦେଇଥାନ୍ତି ସେମାନେ ଯଦି ଠିକ ଭବାରେ ହୃଷ୍ଟପୃଷ୍ଟ ଭାବରେ ଉଦ୍ଭିଦଟି ବଢ଼ିଥାଏ ସେ ଆମକୁ ଠିକ ଭାବରେ ଅକ୍ସିଜେନ୍ ଯୋଗାଇଥାଏ ଆମ ସେହି ଉଦ୍ଭିଦ ମାନଙ୍କ ଦ୍ୱାରା ହିଁ ଆମର ମାନବ ସମାଜ ବଞ୍ଚି ରହିଥାଏ